ହଁ ଆମ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହଉଛନ୍ତି କାରଣ ଆମ ଅଞ୍ଚଳରେ ଆମ୍ବୁଲାନ୍ସର ସୁବିଧା ନାହିଁ କି ହସ୍ପିଟାଲ୍ର ସୁବିଧା ନାହିଁ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ୱାସ୍ଥ୍ୟ ସେବା କରିବାର ନି ନିର୍ଦ୍ଦିଷ୍ଟ ସ୍ଥାନ ବି ନାହିଁ ସ୍ୱାସ୍ଥ୍ୟ ସେବା କରିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ମଧ୍ୟ ନାହିଁ ଯାହାଫଳରେ କିି ସ୍ୱାସ୍ଥ୍ୟ ମାନେ ଘର ଘର ବୁଲି ଆମର ଟ୍ରିଟମେଣ୍ଟ କରୁଛନ୍ତି ଚାଲି ଚାଲି ଯାଉଛନ୍ତି ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି ଆଉ ମୋ ମତରେ ଆମ ମତରେ ଶିକ୍ଷା ଶିକ୍ଷା ଶିକ୍ଷାର ଇଟା କରିବାକୁ ଶିକ୍ଷା କରି ଦେବା ଅନ୍ୟମାନଙ୍କୁ ଶିକ୍ଷା ବହୁତ ବହୁତ କଷ୍ଟକର ହୋଇଥାଏ ଯେଉଁମାନେ ଶିକ୍ଷା ପାଇ ନାହାନ୍ତି ସେମାନେ କୌଣସି କାର୍ଯ୍ୟ କରିପାରିବେ ନାହିଁ ଶିକ୍ଷା ନହେଲେ ସେମାନେ କୁଆଡ଼େ ଯାଇପାରିବେ ନାହିଁ ଯଦି ଶିକ୍ଷିତ ନହେଇଥିବେ ତ ସେମାନେ କୌଣସି ସରକାରୀ ସାହାଯ୍ୟର ବି ଫାଇଦା ଉଠାଇ ପାରିବେ ନାହିଁ ଯଦି ସେମାନେ କୁଆଡ଼େ ଯା ଯିବାକୁ ଚାହାଁନ୍ତି ତାଙ୍କ ପାଖରେ ଅର୍ଥ ନଥିବ ତ ସେମାନେ କେମିତି ଯିବେ ଯଦି ସେମାନେ ହସ୍ପିଟାଲ୍ ମଧ୍ୟ ଯିବାକୁ ଚାହୁଁଛନ୍ତି ସେମାନେ ହସ୍ପିଟାଲ୍ରେ ସିନା ସ୍ୱାସ୍ଥ୍ୟ ହେଲ୍ଥ କାର୍ଡ଼ ଦେଖି ବିନା ଅର୍ଥରେ ପିଲା ଅର୍ଥରେ ତାଙ୍କର ସେବା କରାଯିବ ଆଉ ଚିକିତ୍ସା କରାଯିବ କି ସେମାନେ ହସ୍ପିଟାଲ୍ କେ ଯିବା ପାଇଁ ହେଲେ ତାଙ୍କର କିଛି ଅର୍ଥ ଦରକାର ସଚେତନତା ଯଦି ସେମାନେ ଶିକ୍ଷିତ ହୋଇ ନ ଥିବେ କେମିତି ସଚେତନ ହେବେ କି ଯଦି ରୋଡ଼ରେ ମଧ୍ୟ ଯାଉଛନ୍ତି ଲେଫ୍ଟ ସାଇଡ଼ରେ ଗଲେ କ'ଣ ହବ ରାଇଟ୍ ସାଇଡ଼ରେ କ'ଣ ହବ କି ତା ବିିଷୟରେ ସଚେତନ କେମିତି ହେବେ କେତେବେଳେ କ'ଣ ହବ ତାହା କିପରି ସଚେତନ ହେଇପାରିବେ